ଓଡ଼ିଆ ହେଉଛି ଆମର ମାତୃଭାଷା ଏହି ଓଡ଼ିଆ ଦ୍ୱାରା ଆମେ ଆମର ପ୍ରଥମ ମୁଖ ନିଃସୃତ ବାଣୀ ଆରମ୍ଭ କରିଥିଲୁ ଗୋଟେ ବ୍ୟକ୍ତି ହେଉ ଗୋଟେ ପିଲା ହେଉ ଜନ୍ମ ହେବାର ପ୍ରଥମ ଯେଉଁ ଭାଷା ସିଏ କହିଥାଏ ଆମେ ତାକୁ ମାତୃଭାଷା ରୂପେ ଜାଣିଥାଉ ସେଇ ମାତୃଭାଷା ଭିତରୁ ଓଡ଼ିଆ ହେଲା ଅନ୍ୟତମ ଆମେ ଏ ଓଡ଼ିଆ ପ୍ରଥମ ଜନ୍ମ ହେବା ପରେ ଆମେ ପ୍ରଥମେ ଓଡ଼ିଆ ଭାଷା କହିବା ଜାଣିଥିଲୁ ସେହିଦିନଠାରୁ ଓଡ଼ିଆ ଆମର ମାତୃଭାଷା ରୂପେ ପରିଗଣିତ ହୋଇଆସିଛି ଏହି ଓଡ଼ିଆ ଭାଷାକୁ ଆମେ ଆମର ଶିକ୍ଷା କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ କଲୁ ଯେତେବେଳେ ଆମେ ଶିକ୍ଷା ନିମନ୍ତେ ସକ୍ଷମ ହେଲୁ ସେତେବେଳେ ଓଡ଼ିଆ ଭାଷାରେ ସମସ୍ତଙ୍କ ନିମନ୍ତେ ମିଳୁଥିବା ଛବିଳ ମଧୁ ବର୍ଣ୍ଣବୋଧ ବହିକି ଆମେ ପଢ଼ି ଆମେ ଆମ ଓଡ଼ିଆ ଭାଷାକୁ ଆଉ ଟିକେ ଦୃଢ଼ କରିବାକୁ ଚେଷ୍ଟା କଲୁ ଏବଂ ତା ଦୃଢ଼ ମଧ୍ୟ କରିପାରିଲୁ ଯେହେତୁ ଓଡ଼ିଆ ଆମର ମାତୃଭାଷା ସେଥିପାଇଁ ଆମକୁ ଏହା ଉଭୟ ପଢ଼ିବା ଏବଂ ଲେଖିବା ନିମନ୍ତେ ସହାୟକ ହେଲା ଏହା ଆମର ଦୈନନ୍ଦିନ ଜୀବନରେ ଏବଂ ନିଜର କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆମକୁ ସହଜ ସୁବିଧା ସୁଯୋଗ ଯୋଗାଇଲା ଏହି ଓଡ଼ିଆ ଭାଷାରେ ଆମର ଏହି ଓଡ଼ିଆ ମାଟିର ପୁଅ ଆମ ଜଗତସିଂହପୁର ମାଟିର ପୁଅ ଅଧିକ ରାଜା ଯିଏକି ଏକ ବିଖ୍ୟାତ ନାମ ସୃଷ୍ଟି କରିଥିଲେ ଯିଏକିି ସଂସ୍କୃତ ଭାଷାରେ ଲେଖା ହୋଇଥିବା ମହାଭାରତକୁ ସେ ଓଡ଼ିଆ ଭାଷାରେ ଲେଖିଥିଲେ ଏବଂ ଏହା ସାରା ବିଶ୍ୱରେ ବହୁତ ଖ୍ୟାତ ନାମ କରିଥିଲା ଏବଂ ଓଡ଼ିଆରେ ପଢ଼ିବା ବୁଝିବା ନିମନ୍ତେ ଓଡ଼ିଆ ଭାଷୀମାନଙ୍କ ପାଇଁ ବହୁତ ସହାୟକ ହୋଇଥିଲା ତେଣୁ ଓଡ଼ିଆ ଆମର ଦୈନନ୍ଦିନ ଜୀବନର ଭାଷା ଏହାକୁ ଏହାକୁ ପଢ଼ିବା ବୁଝିବା ଲେଖିବା ନିକଟ ମଧ୍ୟ ଅତ୍ୟନ୍ତ ସହାୟକ ହୋଇଥାଏ ଏହାକୁ ଆମେ ସେ କେନ୍ଦ୍ର କରି ଆମର ଆମଠାରୁ ସାନ ଭାଇ ଭଉଣୀମାନଙ୍କୁ ଆମେ ମଧ୍ୟ ଆମ ମାତୃଭାଷା ପ୍ରତି ଦୃଢ଼ ହେବା ନିମନ୍ତେ ଶିକ୍ଷା ଦେଉଛୁ ଏହା ହିଁ ଆମର ମାତୃଭାଷାର ମୁଖ୍ୟ ଉଦ୍ଦେଶ୍ୟ